ରାୟଗଡ଼ ଜିଲ୍ଲାର ଅନୁସରଣ କରୁଥିବା କରାଯାଉଥିବା କିଛି ସାଧାରଣ ସାମାଜିକ କିମ୍ବା ସାଂସ୍କୃତିକ ଅଭ୍ୟାସ କିମ୍ବା ରୀତିନୀତି ହେଉଛି ଲକ୍ଷ୍ମୀ ପୂଜା ଧନୁଯାତ୍ରା ଗଣେଶ ପୂଜା କାନ୍ଦଳା ମହାତ୍ସବ ଏଠାରେ କାନ୍ଦଳା ମହାତ୍ସବ ମଧ୍ୟ ବହୁତ ଆଡ଼ମ୍ବର ସହ ପାଳନ କରାଯାଏ କାନ୍ଦଳା ମହାତ୍ସାବରେ ଅନେକ ଜନଜାତି ଜନଜାତି ଆଦିବାସୀ ଜନଜାତି ମାନେ ବହୁତ ଆନନ୍ଦର ସହ ଏହା ପାଳନ କରିଥାନ୍ତି ଲକ୍ଷ୍ମୀପୂଜା ଧନୁଯାତ୍ରା ଏଠାରେ ଏହି ଲକ୍ଷ୍ମୀ ପୂଜାରେ ଏହି ଲକ୍ଷ୍ମୀପୂଜା ବହୁତ ଆଡ଼ମ୍ବର ସହ ପାଳନ କରାଯାଏ ଏହି ଯାତ୍ରାରେ ଏହି ଯାତ୍ରାରେ ମୀନା ବଜାର ଆସେ ଯେଉଁଥିରେ କି ବିଭିନ୍ନ ପ୍ରକାର ମଧ୍ୟ ମିଳିଥାଏ ଗଣେଶ ପୂଜା ଏହି ପୂଜାରେ ମଧ୍ୟ ଏହି ପୂଜା ମଧ୍ୟ ବହୁତ ଆଡ଼ମ୍ବର ସହ ପାଳନ କରାଯାଇଥାଏ ଓ ଆମ ରାୟଗଡ଼ାର ସବୁଠାରୁ ବହୁତ ବଡ଼ ପର୍ବ ଚଇତି ହୁଏ ସେଇ ଚଇତିରେ ବିଭିନ୍ନ ପ୍ରକାରର ବିଭିନ୍ନ ସହରର ବିଭିନ୍ନ ରାଜ୍ୟରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଆସିଥାଏ ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ସାମଗ୍ରୀ ଆସିଥାଏ ସେଇ ସାମଗ୍ରୀ ଗୁଡ଼ିକ ଅତି କମ୍ ଦାମ୍ରେ ମଧ୍ୟ ବିକାଯାଇଥାଏ